ମୁଁ କିଣିଥିବା ବେଡ଼ସିଟ୍ଟିର ରଙ୍ଗ ବହୁତ ଜଲ୍ଦି ଛାଡ଼ିଗଲା ଏବଂ ଅଳ୍ପଦିନ ଭିତରେ ସଫା କରିଲା ବେଳେ ବେଡ଼ସିଟ୍ଟିରେ ମଧ୍ୟ ବହୁତ କଣା କଣା ହୋଇଯାଇଥିଲା ଯାହା କି ଆଉ ବ୍ୟବହାର ଉପଯୋଗୀ ହୋଇପାରିନଥିଲା